ପାଞ୍ଚଟି ତାରିଖ ମାନେ ରଖିପାରିବି ସେଗୁଡ଼ିକ ହେଲା ପନ୍ଦର ଅଗଷ୍ଟ ଉଣେଇଶ ଶହ ଷଡ଼ଚାଳିଶି ଛବିଶ ଜାନୁଆରୀ ଉଣେଇଶ ଶହ ଷଡ଼ଚାଳିଶ ବାର ମେ ଉଣେଇଶ ଶହ ଚଉରାନବେ ଅଣତିରିଶ ବାର ଉଣେଇଶ ଶହ ଅନେଶ୍ୱତ ବାକି ହେଲା କ'ଣ ତିରିଶ ଅକ୍ଟୋବର ଦୁଇ ହଜାର ଏକ